ଆମ ଅଞ୍ଚଳରେ ଲୋକମାନେ ବହୁତ ଲୋକ କୃଷି କାମ କରି ନିଜର ପରିବାର ପୋଷଣ କରିଥାନ୍ତି ସେମାନେ କୃଷି ଉପରେ ବିଶେଷ କରି ନିର୍ଭର କରିଥାନ୍ତି ଆମ ଯଦି କୃଷି କୃଷିର ଉନ୍ନତି କରିବାକୁ ଚାହିଁବା ମୋ ମତରେ ମୁଁ ଭାବୁଚି ଯଦି ହର୍ଟିକଲ୍ଚର୍ ଅଫିସ୍ ତରଫରୁ ସେମାନଙ୍କୁ ଭଲ ଟ୍ରେନିଂ ଦେଇ ସେମାନଙ୍କୁ ସାର ପ୍ରୟୋଗ ବିଷୟରେ ବୁଝେଇବା ସେମାନେ ଅଧିକ ସାର ପ୍ରୟୋଗ କରି ନିଜର ଫସଲକୁ ନଷ୍ଟ କରିଦେଇଥାନ୍ତି ତା'ଙ୍କୁ ଆମେ ଜୈବିକ ସାର ବିଷୟରେ ବୁଝେଇବା ସାର ବେଶୀ ପ୍ରୟୋଗ ନ କରିବାକୁ କହିବା ସେମାନଙ୍କୁ ଟ୍ରେନିଂ ମାଧ୍ୟମରେ ତାଙ୍କୁ ବି ସଚେତନ କରେଇବା ତାହେଲେ ସେମାନେ ନିଜର ଫସଲରେ ଉନ୍ନତି କରିପାରିବେ ଆଗକୁ ଭଲ ଫସଲ କରିପାରିବେ ନିଜ ପରିବାରର ପୋଷଣ ମଧ୍ୟ କରିପାରିବେ ଆଉ ନିଜ ଅଞ୍ଚଳର ଉନ୍ନତି ହେଲେ ଆମ ସମସ୍ତଙ୍କର ଉନ୍ନତି ମଧ୍ୟ ହେବ ସେ ଆମେ ଭଲ ଖାଦ୍ୟ ବି ଖାଇପାରିବା ରୋଗ ଦାଉରୁ ମଧ୍ୟ ରକ୍ଷା ପାଇପାରିବା